ଟେକ୍ନୋଲୋଜି ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ଉପରେ ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷା ପ୍ରଭାବ ପକାଇ ପକାଇଥାଏ ଆଜିକାଲି ଅନଲାଇନ୍ ଦ୍ୱାରା ବିଭିନ୍ନ ପ୍ରକାରର ସହଯୋଗ ମିଲିଥାଏ ଭାରତରେ ପ୍ରଚଳିତ ଥିବା ଏହି ଅନଲାଇନ୍ ମାଧ୍ୟମରେ ଶିକ୍ଷା ଗ୍ରହଣ କରିଥାଉ ଯାହାକି କୌଣସି ଜାଗାରେ ବି ଆପଣ ଅଟକି ଯାଇଥିବା କାମ ଆପଣ ଅନଲାଇନ୍ ମାଧ୍ୟମରେ ପୂରା କରିପାରିବେ ଏହି ଅନ୍ତର୍ଜାତୀୟ ସହଯୋଗ ଯୋଗୁ ଭାରତରେ ବିଭିନ୍ନ ପ୍ରକାରର ଶିକ୍ଷା ଗୁଡ଼ିକ ମିଳିଥାଏ ଯାହାକି ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷା ପ୍ରତି ଧ୍ୟାନ ଦେବା ଉଚିତ ଟେକ୍ନୋଲୋଜି ଏମିତି ଜିନିଷଟିଏ ଯାହା ମଣିଷର ଅନ୍ୟ ମଣିଷର ବହୁତ କାମରେ ଆସିଥାଏ ଟେକ୍ନୋଲୋଜି ଏମିତି ଏକ କାର୍ଯ୍ୟ ଯାହା ଭିଡ଼ିଓ ଓଡ଼ିଶା ବ୍ୟକ୍ତିତ୍ୱକୁ ବୁଝିଥାଏ ଏହି ଟେକ୍ନୋଲୋଜି ଓଡ଼ିଶାରେ ସମସ୍ତଙ୍କର ସ୍ଥାନରେ ଶିକ୍ଷା ଦେଇଥାଏ